ମୂଷାମାନେ ରୋଷେଇ ଘର ଶୌଚାଳୟ ରହିବା ପ୍ରମୁଖ ବିପଦ ଅଟେ ସେମାନଙ୍କୁ ତଡ଼ି ଦେବା ଆବଶ୍ୟକ ସେମାନଙ୍କୁ ମୂଷା ଔଷଧ ହଉ କିମ୍ବା କିଛି ବିଷାକ୍ତ ଔଷଧ ହଉ ଲକ୍ଷ୍ମଣ ରେଖା ଆଉ ସେଇ ମାଉସ୍ କ୍ୟାଚର ଅନ୍ୟାନ୍ୟ ବିଷାକ୍ତ ଔଷଧ ଦେଇ ମାରିଦେବା ଉଚିତ